ଟ୍ରେନ୍ର ସବୁ ପାର୍ଟଗୁଡ଼ିକ ଲୁହାରେ ତିଆରି ଇଞ୍ଜିନ୍ ମଧ୍ୟ ଲୁହାର ତିଆରି ହୋଇଥାଏ ଓ ଟ୍ରେନ୍ର ଚକ ଗୁଡ଼ିକ ମଧ୍ୟ ଲୁହାର ଓ ଟ୍ରେନ୍ ଯିବା ଆସିବା ପାଇଁ ଦୁଇଟି ଟ୍ରାକ୍ ଥାଏ ସେଥିରେ ଟ୍ରେନ୍ ଯାଆ ଆସ କରେ ଓ ଟ୍ରେନ୍କୁ ଯିଏ ଚଲାନ୍ତି ତାହାକୁ ଲୋକପାଇଲଟ୍ କୁହାଯାଏ ଓ ମୁଁ ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିଛି